ଦଶରୁ ଦଶଲକ୍ଷ ମଧ୍ୟରେ ଥିବା ସଂଖ୍ୟା ପନ୍ଦର ହଜାର ଦୁଇଶହ କୋଡ଼ିଏ ଷୋହଳ ହଜାର ତିନିଶହ ତିରିଶ ଚଉଦ ହଜାର ପାଞ୍ଚଶହ ଚାଳିଶ ପଚିଶ ହଜାର ଛଅଶହ ଷାଠିଏ ସତୁରି ହଜାର ପାଞ୍ଚଶହ ବତିଶ